ଆମକୁ ଆମେ ଓଡ଼ିଶା ଲୋକ ଆମକୁ ଓଡ଼ିଶା ଓଡ଼ିଆ ଭାଷା ଏକା ଭଲ ଲାଗୁଛି ସବୁବେଳେ ଓଡ଼ିଶାରେ ରହିବା ପାଇଁ ଭଲ ଲାଗୁଛି ଆମର ମାତୃଭାଷା ହେଲା ଓଡ଼ିଶା ଓଡ଼ିଶାରେ ଆମେ ଜନ୍ମ ହେଲୁ ଓଡ଼ିଆ ସବୁବେଲେ ଆମେ ଶିଖିଲୁ ସାନରୁ ପାଠ ପଢ଼ିଲି ଓଡ଼ିଆ ଭାଷାରେ ସବୁବେଲେ ଓଡ଼ିଆ ଓଡ଼ିଆ ଭାଷା ସବୁଠୁ ଭଲ ଲାଗୁଛିି ଆମକୁ ଓଡ଼ିଆ ଭାଷା ଦେଖିବାକୁ ଲେଖିବାକୁ ବି ଭଲ ଆମେ ସବୁବେଲେ ପାଠ ପଢ଼ିଲୁ ଓଡ଼ିଆ ଓଡ଼ିଶାରେ ସବୁ ଦେଖିଲି ସବୁ ଯେଇଠି ଗଲି ସବୁ ଓଡ଼ିଶା ଭିତରେ ଏକା ରହିଲି ଆମେ ଓଡ଼ିଶାରୁ ବାହାର ବାହାରି ନାଇଁ କେବେ ଯେ ବାହାରେ ଯାଇ ଗଲିିକି ନାଇଁ ମୁଁ ଓଡ଼ିଆ ଓଡ଼ିଆ ଆମକୁ ସବୁବେଳେ ଭଲ ଲାଗୁଛି ଓଡ଼ିଶା ବୋଲି ଆଉ କିଛି ମୋତେ ଭଲ ଲାଗୁନାହିଁ ଓଡ଼ିଆ ଓଡ଼ିଆ ଭାଷା ଏ ସବୁଠୁ ସହଜ ଭାଷା ଓଡ଼ିଆ ଭାଷାକୁ ଆମେ ଭଲବାସ ଭଲ ପାଉଛି ସବୁବେଲେ ଓଡ଼ିଶାକୁ ଆମେ ସବୁବେଲେ ରହିବି ଆମେ ଓଡ଼ିଆ ଭାଷାକୁ ଭଲ ଲାଗିବ ନା ଲାଗିବ